ମୁଁ ଗୋଟେ ଗରିବ ଘର ପିଲାଟେ ମନ୍ଦିର ସାମ୍ନାରେ ଛୋଟ ଦୋକାନଟାଏ ମୋର ସେଥିରେ ଫୁଲ ଓ ଫୁଲ ରଖିଛି ଦୀପ ଭଣ୍ଡାର କତିରୁ ଚୁଡ଼ି ଆରମ୍ଭ କରି ଗୁଆ କଦଳୀ ନଡ଼ିଆ ସବୁକିଛି ରଖିଛି ଠାକୁରଙ୍କ ପାଖରେ ନେଇ ଲଗାଏ ଲୋକମାନେ ବି ଆସନ୍ତି ଆସି କିଣିକି ନିଅନ୍ତି ଯାହାହଉ ମୁଁ ଗୋଟେ ଦୋକାନ କରିଛି ବୋଲି ମୋ କତୁରୁ ଲୋକ ନଉଛନ୍ତି ଠାକୁରଙ୍କ ପାଖରେ ଲଗଉଛନ୍ତି ଏତେ ଖୁସି ଲାଗେ କି କହି ପାରିମିନି ସେ ସବୁ ଦ୍ୱାରା ମୋ ମନ ଫ୍ରି ରୁହେ ଯାହାକି ଆମେ ଦାନ ଦେଇ ଯେତିକି ପୁଣ୍ୟ ଅର୍ଜନ ନ କରିଥାଉ ଦୋକାନଟେ କରି ଲୋକମାନେ ଆସି ଏ ଫୁଲ ଦେ ନା ଦଶଟଙ୍କାର ଏ ଦଶ ଟଙ୍କିଆ ଧୂପ ପ୍ୟାକେଟ ଗୋଟେ ଦିଅନା ଠାକୁରଙ୍କ ପାଖରେ ଲଗେଇବି ଗୁଆଟେ ଦିଅନା ମାନସିକ କରିବି ନଡ଼ିଆଟେ ଦିଅନା ମାନସିକ ଦିଅନା ସିନ୍ଦୂରଟେ ଦିଅନା ମାଁଙ୍କ ପାଖରେ ଚଢ଼େଇବି ସେମାନଙ୍କ ପାଖରୁ ଶୁଣି ସେମାନଙ୍କୁ ଦେଇ ଏତେ ଖୁସି ମନେକରେ କି ଭାଷାରେ କହି ହବନି